ମୋତେ ସମ୍ବଲପୁର୍ ଯିବାର୍ ଅଛି ମୁଇଁ ବସ୍ ଷ୍ଟେସନ୍ କେ ଗଲି ଆଉ ଅଟୋବାଲା କୁ ଗୋଟେ କେତେ ଟଙ୍କା ନେବ ସମ୍ବଲପୁର୍ ଯିବାର୍ ଅଛେ ବୋଲି କହିଲି ଯେ ସେ କହେଲା ପାଞ୍ଚଶହ ଟଙ୍କା ପାଞ୍ଚଶହ ଟଙ୍କା ଦେମି ବୋଲେ କେତେ ଟାଇମ୍ ଥି ମୋତେ ପହଁଚାବ ବୋଲିକରି କହିଲି ବୋଲେ ଘଣ୍ଟେ ଦେଢ଼୍ ଘଣ୍ଟା ଲାଗିଯିବା ବୋଲିକରି କହିଲି ବୋଲେ ହଁ ଠିକ୍ ଅଛି ଜଲ୍ଦି ଟିକେ ପହଁଚେଇଦେବ କାମ୍ ଟେ ଅଛେ ଆର୍ ଧୀରେ ଧୀରେ ଚଲାବ ଭଲ୍ ସେ ଚଲାବ ବୋଲିକିରି କହିଲି ପାଞ୍ଚଶହ ଟଙ୍କାନୁ କମ୍ ନାଇଁକରା ବୋଲିକରି କହିଲି ଅଟୋରେ ଆଉ ଅଟୋରେ ଗଲେ କାଣାକି ଟିକେ ଖୁଲା ଖୁଲା ବୋଲେ ହାୱା ପବନ୍ ବେଶୀ ପାଏସି ଆଉ ଧୀରେ ଧୀରେ ନେସି ସୁସ୍ତା ନେସି ଭଲ୍ ଲାଗ୍ସି ଶସ୍ତାରେ ବି ମିଲି ଯାଇସୀ ନହେଲେ ବୁଲେରୋ କଲେ ବେଶୀ ଟଙ୍କା ନେଇ ଯାଇସୀ ହଜାର ବାରଶହ ଟଙ୍କା ନେଇ ଯାଇସୀ ସମ୍ବଲପୁର୍ ସମ୍ବଲପୁର୍ ବରଗଡ଼୍ ନୁଁ ନେଇକରି ପଚାଶ୍ ଷାଠିଏ କିଲୋମିଟର୍ ହେଇଯିବା